ଆମ ଅଞ୍ଚଳ ପଟା ବାଡ଼ିର ବାନ୍ଧ କଳା ଓ ହସ୍ତ ଶିଳ୍ପ ରାଜ୍ୟ ତଥା ଭାରତ ସାରା ପ୍ରସିଦ୍ଧ କଳା ଓ ହସ୍ତ ଶିଳ୍ପ କ୍ଷେତ୍ର ରେ ଇଏ ବାନ୍ଧ କଳା ତିଆରି ଶାଢ଼ୀର ବହୁତ୍ ଚାହିଦା ଅଛି ଏଥିରେ ବହୁତ୍ ଲୋକ ରୋଜଗାର ପାଇବା ସହ କିଛି ଅର୍ଥ ନୈତିକ ସହଯୋଗ ମଧ୍ୟ ପାଇସନ୍ ଯା ଫଳରେ ସାରା ବିଶ୍ୱରେ ଆମ ଅଞ୍ଚଳ ପ୍ରସିଦ୍ଧି ଲାଭ କରିଛି ଆମ ଅଞ୍ଚଳର ହସ୍ତ ଶିଳ୍ପ କେ ଜି ଆଇ ଟ୍ୟାଗ୍ ମାନ୍ୟତା ମଧ୍ୟ ମିଳିଛି ଯାହାକି ଆମର୍ ଅଞ୍ଚଳର କଳା ଆର୍ ସଂସ୍କୃତି କେ ଗୋଟିଏ ନୂଆ ପରିଚୟ ଦେଇ ପାରିଛି ଆମର୍ ଅଞ୍ଚଳର୍ ଅନେକ ପରିବାର୍ ଭିତରୁ ନିଜର୍ ପ୍ରତି ପସନ୍ଦ କରିସନ୍ କି ହସ୍ତ ଶିଳ୍ପର ଐତିହଟା ଆମର୍ ପୂର୍ବ ପିଢ଼ି ନ ଚାଲି ଆସୁଛି ଯେନ୍ଟା ଆମକୁ ଗୋଟିଏ ନୂଆ ରାସ୍ତା ଦେଖଉଛେ ଆର୍ ତା'ର ସଂରକ୍ଷଣ ଲାଗି ମଧ୍ୟ ଆମ୍କୁ ବାନ୍ଧି କରି ରଖିଛି